ହଁ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାରର ସୁବିଧା ହେଇପାରିବ ଆମର ପାଣିର ସୁବିଧା ହେଇପାରିବ ଯେଉଁଟାକି ଯଦି ଆମେ କୂଅ କରିବା କୂଅ ଦ୍ଵାରା ମୋଟର୍ ଫିଟିଙ୍ଗ କରିକି ବି ଆମେ ତାକୁ ବ୍ୟବସାୟରେ ଲଗାଇ ପାରିବା ନହେଲେ ଚାଷବାସରେ ବି ଲଗାଇ ପାରିବା ସବୁ ଇଏରେ ଆମେ କରିପାରିବା ଯେପରିକି ଆମେ କେନାଲ୍ କରିକି କି ବି ପାଣି ନେଇ ସେଇଥିରୁ ପାଣି ନେଇକି ଆମେ ବ୍ୟବସାୟରେ ବି ଲଗାଇ ପାରିବା ନହେଲେ ଛୋଟ ଛୋଟ ବୋଟଲ୍ରେ ପାଣି ରଖିକି ବି ଆମେ ତାକୁ ବ୍ୟବସାୟରେ ବି ଲଗାଇ ପାରିବା ତା'ସହିତ ଯଦି ଆମେ ଟ୍ୟୁବଲ୍ର ବି ଇଏ ଟ୍ୟୁବଲ୍ର ବ୍ୟବସ୍ଥା ବି ଯଦି କରିବା ତା'ହେଲେ ସେଥିରୁମଧ୍ୟ ଆମେ ମୋଟର୍ ଲଗାଇକି ଆମେ ବ୍ୟବସାୟରେ ବି ଲଗାଇ ପାରିବା ଯାହାଫଳରେ କି ଆମ ଗାଁରେ ବି ଅଛି ଯେ ଏପରିକି ମାନେ ବନ୍ଦର ଅଛି ସେ ବନ୍ଦର ଥିବା ଯୋଗୁଁ ଆମକୁ ଯାତାୟତ ପାଇଁ ବି ସୁବିଧା ହେଉଛି ପାଣିର କିଛି ଅସୁବିଧା ନାହିଁ ପାଣି ର ସୁବିଧା ବହୁତ ଅଛି ଯାହାଫଳରେ ଲୋକମାନେ ସେଇ ପାଣି ନେଇକି ବି ମାନେ ବ୍ୟବସାୟରେ ବି ଲଗାଉଛନ୍ତି ତ ସେଥିପାଇଁ ଆମ ଅଞ୍ଚଳରେ କିଛି ଅସୁବିଧା ହେଉନାହିଁ ପାଣିର ଆମେ ଏବେ ସମସ୍ତଙ୍କ ଘରେ ଘରେ ଟ୍ୟାପ୍ ଟ୍ୟାପ୍ ଲଗାଇ ସାରିଲେଣି ତ ସେଥିପାଇଁ କିଛି ଅସୁବିଧା ହେଉନାହିଁ ସେଇ ପାଣିକୁ ନେଇ ଲୋକମାନେ ବ୍ୟବସାୟ କରିପାରୁଛନ୍ତି